ଘରେ ଅଛି ଲୋ

କୋଉ ଫିଲ୍ମ ଲୋ ମୁଁ କୁହନା କରୁଥିଲି ଲୋ ନାଁରେ କହିନି ନାଇଲୋ ନାଁଲୋ ମନେ ନଥିଲା କ'ଣ କହିବି ମୋତେ ତୁ ପାଞ୍ଚ ମିନିଟ ପରେ ବାହାରବେ ଲୋ ହଉଲୋ ଏଠି ହଁ ବାହର ପଡ଼ିବି ଜଲଦି ମୁଁ ସେଟା ଗୋଟେ ମୋହନା ଫିଲିମ୍ ବଲେ ଟିକେ ଥାଏଲୋ ହଁ ମାନେ ଗୋଟେ ଭୂତ ମୁଭି ପରି ଥାଏ ସେଟା ହଁ ନାଲୋ ନାଁ ଶୁଣିଛି କୁଆଡ଼େ ଦେଖିଛି ମୁଁ ଦେଖିନି ହଁଲୋ ଯିବା ମୁଭି ପାଇଁ ଆଉ କିଏ ଲୋ ଆମେ ଦୁଇଟା ତ ସାଙ୍ଗ ଅଛୁ ଆଉ କିଏ ଆସିବେନି ଲୋ ମୁଭି ଗଲେ ପରେ ମୁଭି ସରିଲା ପରେ ସେଠି ପପ୍କର୍ଣ୍ଣ କ'ଣ କ'ଣ କିଣା ହୋଇଥିବ ରହ ଆମର ତ ଗୁପଚୁପ୍ ଚାଟ୍ ଏକା ଫେବରେଟ୍ ଲୋ ସେଠି ଖାଇବା ପାଇଁ

ହଁ ହଁ କେତେବଳେ କହିଲା ଆମ ସେ ଆମ ଘର ତ ଦୂର ନାଲୋ ପାଖ ଟିକେ ଦଶଟାରେ ବାହାରିବା ଆଉ ହୁଁ ବାହାରିବା ଲୋ ବାହରିବା ରେଡ଼ି ହୋଇକି ତ ବାହାରିବା କଥା ଥୋଡ଼ିନା ଆମେ ଲିପଷ୍ଟିକ୍ ଫିଫଷ୍ଟିକ୍ ଲଗାଉଛୁ କିଏ ଆସିବେ ଜଣାନି ଲୋ କିଏ ଆସୁଛେ କିଏ ନାଇଁ ଆମେ ତ ଦୁଇଟା ସାଙ୍ଗ ଅଛୁ ଆଉ ଆମେ ସମସ୍ତଙ୍କରୁ କାଫି

ହଁ ଲୋ ଯିବା